ସାତ୍ ଲାଖ୍ ଚାର୍ ହଜାର୍ ତିନିଶହ୍ ଏକୋଉଶ୍ ଛଅ ଲାଖ୍ ପାଞ୍ଚ୍ ହଜାର୍ ଛଅଶହ ସଇଁତିରିଶ୍ ଚାର୍ ଲାଖ୍ ଏକ୍ ହଜାର୍ ପାଞ୍ଚଶହ ତେୟାଳିଶ୍ ପାଞ୍ଚ୍ ଲାଖ୍ ପାଞ୍ଚ୍ ହଜାର୍ ଚାର୍ଶହ ବତିଶ ତିନ୍ ଲାଖ୍ ଛଅ ହଜାର୍ ସାତ୍ଶହ ଅଣାନବେ